ମୁଁ ଯେଉଁ ଖାଇବାଟା ଅର୍ଡ଼ର କରିଥିଲି ସେ ଖାଇବା ମୁଁ ବାତିଲ କରିଦେଇଥିଲି ଏତେ ଯାଏ ମୋ ଆକାଉଣ୍ଟ୍କୁ ପଇସା ଫେରସ୍ତ ଆସିନି ଆପଣ ମୋତେ କେତେବେଳେ ପଇସା ଫେରାଇବେ ଆଜି କି କାଲି ଗୋଟିଏ ତାରିଖ ଦିଅନ୍ତୁ ପଚିଶ ତାରିଖ ସୁଦ୍ଧା ମୋର ପଇସାଟା ଦରକାର ଅଛି ଆପଣ ଗୋଟିଏ କାମ କରନ୍ତୁ ପଚିଶ ତାରିଖ ସୁଦ୍ଧା ମୋତେ ପଇସାଟା ଫେରାଇ ଦିଅନ୍ତୁ ପଇସାଟା ଫେରାଇ ଦେଲେ ମୁଁ ପଇସାଟା ଗୋଟିଏ କାମ ଅଛି ତ କାମଟେ ଲଗାଇବି ପଇସାଟା ଆପଣଙ୍କୁ ଦୟା କରି କହୁଛି ମୋତେ ପଚିଶ ତାରିଖ ସୁଦ୍ଧା ପଇସାଟା ଫେରାଇ ଦିଅନ୍ତୁ